ହଁ ମୁଇଁ ଗୁଟେ କାହାଣୀଟେ ପଢ଼ିଛେଁ ରାମାୟଣ ବୋଲିକରି ତ ସେ ରାମାୟଣରେ ପଢ଼୍ଲାବେଲେ ମୁଇଁ ବୁଝିଛେଁ ଅନୁଭବ୍ କରିଛେଁ ଯେ ଗୁଟେ ବ୍ୟକ୍ତି ମାନେ ନିଜର୍ ଘର୍କେ ନିଜର୍ ଦ୍ୱାର୍କେ ନିଜର୍ ପରିବେଶ୍କେ ମାଆବୁଆକେ ଛାଡ଼ିକରି ଚଉଦ ଚଉଦ ବରଷ୍ଟେ ଜଙ୍ଗଲ୍ରେ ରହେବା ଯେନ୍ଟାକି ଜଙ୍ଗଲ୍ନ କେନ୍ସିଥିର୍ ସୁବିଧା ନାଇଁ ଏନ୍ତା ଗୁଟେ ଜାଗାନ ରହେବା ଯେନ୍ଥିକି ସେଥିର୍ କିଛି ସୁବିଧା ନାଇଁ ଗାଡ଼ି ମୋଟର୍ କୌଣ୍ସି ଦୁକାନ୍ କୌଣ୍ସି କିଛିତିର୍ ସୁବିଧା ନାଇଁ ଖାଇବାର୍ ପିଇବାର୍ କିଛି ସୁବିଧା ନାଇଁ ସେଇ ଜାଗାନ ଜଣେ ଚଉଦ ବରଷ୍ଟେ ରହେବା ଆମେ ନିଜର୍ ପରିବାର୍କେ ନିଜର୍ ପରିବେଶ୍କେ ନିଜର୍ ଘରଦ୍ୱାର୍କେ ଛାଡ଼ିକରି ଗୁଟେ ମାସ୍ ଆମେ ବାହାରେ ରହିନାଇଁପାର୍ବା ଗୁଟେ ବ୍ୟକ୍ତି ଚଉଦ ବରଷ୍ଟେ ବାହାରେ ରହେଲା ସେରା ଗୁଟେ ବହୁତ୍ ଦୁଃଖର୍ କଥା ଯେନ୍ଟାକି ସେରା ମୁଇଁ ପଢ଼୍ଲେ ମତେ ସୁର୍ ଲାଗ୍ସି ଆଉ ମତେ ନିଜ୍କେ ବହୁତ୍ ଦୁଃଖ୍ ଲାଗ୍ସି ଯେ ଲୁକ୍ ତା' ମାନେ କେନ୍ତା କରି ଦିନ୍ ବିତେଇଛନ୍ ବୋଲିକରି